ହଁ ମୁଁ ମୁଁ ଗଦ୍ୟ କବିତା ଲେଖିଛିି ମୁଁ ଗଦ୍ୟ କବିତା ମୋ ସାଙ୍ଗମାନଙ୍କର ଜନ୍ମଦିବସରେ ଲେଖିଥାଏ ମୋତେ ଗଦ୍ୟ କବିତା ଲେଖିବା ପାଇଁ ବହୁତ ପସନ୍ଦ ରୁହେ ଏବଂ ମୁଁ ମୋର ବାବା ବାପାଙ୍କ ପାଇଁ ମଧ୍ୟ ଗଦ୍ୟ କବିତା ଲେଖିଛି ଯାହାକି ମୋ ବାପା ଶୁଣି ବହୁତ ପ୍ରୋତ୍ସାହନ ମୋତେ ଦେଇଥିଲି ତେଣୁ ମୋତେ ଗଦ୍ୟ କବିତା ଲେଖିବାକୁ ବହୁତ ଭଲ ଭଲ ଲାଗେ